ହ୍ୟାଲୋ ହଁ ହଁ ମୁଁ ଲାଇବ୍ରେରିଆନ୍ କହୁଥିଲି ନମସ୍କାର୍ ଯେ ଆପଣ ଯେଉଁ ବହିଟା ନେଇଥିଲେ ସେ ବହିଟା ଫେରେଇ ନାହାନ୍ତି ତ ହଁ ନାଇଁ କ'ଣ କି ଆପଣଙ୍କର ଡ଼୍ୟୁରେସନ୍ଟା ବେଶୀ ହେଇଗଲାଣି ଯେତେ ଦିନର ଡ଼୍ୟୁରେସନ୍ ଦେଇଥିଲେ ଦଶ ଦିନର ଡ଼୍ୟୁରେସନ୍ ଦେଇଥିଲେ ଯେଉଁ ସେଟା ଚଉଦ ଦିନ ଖଣ୍ଡେ ହୋଇଗଲାଣି ଯଦି ଅଧିକା ଦିନ ରଖିବେ ତାହେଲେ ଆପଣଙ୍କୁ ଚାର୍ଜ୍ ଲାଗିଯିବ ପେନାଲ୍ଟି ଲାଗିଯିବ ହଁ ସେଇଥିପାଇଁ କଲ୍ କରିଥିଲି ଆଉ ଯେତେ ଜଲ୍ଦି ଟିକେ ହେବ ସେ ବହିଟା ଫେରେଇଦେଇଥିଲେ ତାହେଲେ ଗୋଟେ କାମ କରନ୍ତୁ ସେଟାକୁ ରିନ୍ୟୁ କରିଦିଅନ୍ତୁ ହଁ ରିନ୍ୟୁ କରିବାକୁ ଆସିକି ଆପଣ ଆପଣଙ୍କ ଲାଇବ୍ରେରୀ କାର୍ଡ଼ଟା ଧରିକି ଆସିବେ ଆଉ ସେଇଥିରେ ରିନ୍ୟୁଆଲ୍ କରିହୋଇଯିବ ଯୋଉ କାର୍ଡ଼ଟା ଦିଆହୋଇଛି ଲାଇବ୍ରେରୀ ଆଡ଼ୁ ସେଥିରେ ରିନ୍ୟୁଆଲ୍ କରି ହେବ ଆଉ ଯଦି ରିନ୍ୟୁଆଲ୍ କ'ଣ କହିଲେ ହଁ କାଇଁ ଲେବ୍ରେରୀ ଖୋଲା ରହିବ ଲାଇବ୍ରେରୀ ପ୍ରାୟ ସବୁଦିନ ଖୋଲା ରହୁଛି ହଁ କାଲି ଆସିକି ରିନ୍ୟୁ କରିଦିଅ ଯଦି ରିନ୍ୟୁ ନ କରିବ ତାହେଲେ ପେନାଲ୍ଟି ବଢ଼ିଯିବ ଚାର୍ଜ୍ ଲାଗିବ ଆପଣଙ୍କୁ ଆଉ ଚାର୍ଜ୍ ଡ଼େ ଇନକ୍ରୀଜ୍ ହେଲେ ପ୍ରତିଦିନ ପନ୍ଦର କୋଡ଼ିଏ ଏମତି ଇନକ୍ରୀଜ୍ ଇନକ୍ରୀଜ୍ ହୋଇଯିବ ଆଉ

ହଁ ନୂଆ ବହି ବହୁତ ଗୁଡ଼ାଏ ଆସିଛି ଯଦି ଆସିବେ ନେବା ପାଇଁ ଇଚ୍ଛା କରୁଛନ୍ତି ତାହେଲେ ଆସିକି ଦେଖିକି ନେଇଯିବେ